ଆଧୁନିକ ଟେକ୍ନୋଲୋଜିରେ ମାଛ ଧରିବା ବିଷୟରେ ଲୋକମାନେ ଗୋଟେ ଜିନିଷ ହେଲା କ'ଣ ଲୋକମାନେ ଜାଣିଛନ୍ତି ଯେ ଜାଲ ନେବେ ଫିଙ୍ଗିବେ ମାଛ ଧରିବେ ତା'ପରେ ବନ୍ଶୀରେ ଧରିବେ ତାପରେ ଏଇ ସବୁ ଜିନିଷରେ ଧରିବେ କିନ୍ତୁ ବର୍ତ୍ତମାନ କ'ଣ ହେଉଛି ନା ଆଧୁନିକ ଟେକ୍ନୋଲୋଜିରେ ଆମେ ଗୋଟିଏ ଜାଗାରେ ମାଛ ଚାଷ କରିଛେ ସେ ଗୁଡ଼ାକ ସବୁ ଦାନା ଖାଇବାକୁ ସେଇ ମାଛର ଗୋଟେ ସମୟ ଥାଏ ଦାନା ଖାଇବା ସମୟ ସେ ଦାନା ଖାଇବା ସମୟରେ ମାଛ ନିହାତି ସିଏ ଦାନା ପକେଇଲେ ସେ ଏମିତି ତାଙ୍କର ସ୍ମରଣଶକ୍ତି ଥାଏ ସେ ଦେଖିଲେ ଦାନା ଯିଏ ଧରିକି ଆସୁଛି ଏବଂ ସମୟ ଠିକ ସମୟରେ ଦିଆଯାଉଛି ସେଇ ସମୟରେ ହିଁ ସେମାନେ କୂଳକୁ ଆସିଥା'ନ୍ତି ମାନେ ଭେଳା ଭେଳା କରି ଆସିଥାନ୍ତି ସେଇ ସମୟରେ ତୁମେ ଯଦି ତଳେ ଜାଲଟିକୁ ବିଛାଇ ଦେଇଥିବ ତୁମେ ତାକୁ ପରୀକ୍ଷା କରିବା ପାଇଁ ହେଉ କିମ୍ବା ନିଜର ହାର୍ଭେଷ୍ଟିଙ୍ଗ୍ ଖାଇବା ପାଇଁ ହେଉ କି ଦଶ କିଲୋ କୋଡ଼ିଏ କିଲୋ ପଚାଶ କିଲୋ କାହାକୁ ଦେବା ପାଇଁ ହେଉ ବଡ଼ ମାଛ ବାଛି ଦେଇକି ରଖିବା ପାଇଁ ହେଉ ତୁମେ ସେହି ସମୟରେ ଖାଦ୍ୟ ପକାଇଦେଲେ ସେମାନେ ଜାଲ ଉପରକୁ ଆସିଯାଆନ୍ତି ତାପରେ ତୁମେ ଚାଲାକ ସହିତ ଚତୁରତାର ସହିତ ଜାଲ ଟେକି ଦେଲେ ମାଛ ଗୁଡ଼ାକ ତୁମେ ପରୀକ୍ଷା କରିପାରି ହେବ